ମୋତେ ପାହାଡ଼ ଚଢ଼ିବାକୁ ବହୁତ ଭଲ ଲାଗେ ମୁଁ ମାନେ ଯେଉଁଠି ପିକ୍ନିକ୍ ସ୍ପଟ ଯାଏ ମୁଁ ଆଗ ପାହାଡ଼ ବି ଚଢ଼େ ମୋତେ ପାହାଡ଼ ଚଢ଼ିବାକୁ ମାନେ ସେ ପଥର ଧର ଧରିକି ଉପରୁ ଚଢ଼ିବାକୁ ମୋତେ ବହୁତ ଭଲ ଲାଗେ ଆଉ ପାହାଡ଼ ଉପରେ ଯେଉଁ ଝରଣା ବି ଥାଏ ତାକୁ ଦେଖିବାକୁ ଭଲ ଲାଗେ ସୌନ୍ଦର୍ଯ୍ୟକ ପା ପ୍ରାକୃତିକ ମାନେ ଇଏ ଗୁଡ଼ା ମୋତେ ଜିନିଷ ପ୍ରାକୃତିକ ଉପକରଣ ଯେଉଁ ଇଏ ମାନେ ପରିବେଶ ପ୍ରାକୃତିକ ପରିବେଶଟା ମୋତେ ବହୁତ ମାନେ ଭଲ ଲାଗେ ମୁଁ ସବୁବେଳେ ଚାହିଁ ପ୍ରାକୃତିକ ପରିବେଶରେ ରହିବା ପାଇଁ ଆଉ ଖେଳେ ବି ଆମ କଲେଜ୍ ଟାଇମ୍ରେ ବି ଆମେ ଖେଳୁଥିଲୁ କି ସ୍କୁଲ୍ ଟାଇମ୍ରେ ଖେଳୁଥୁଲୁ କିନ୍ତୁ ମାନେ ଏସବୁ ମୋତେ ଭଲ ଲାଗେ